ନୟାଗଡ଼ ଜିଲ୍ଲାରେ ମୁଖ୍ୟ ସାଂସ୍କୃତିକ ପର୍ବ ହେଉଛି ରଥଯାତ୍ରା ଏହି ଯାତ୍ରା ଯୋଗୁଁ ବିଭିନ୍ନ ସ୍ଥାନରୁ ଲୋକମାନେ ଆସି ଧାର୍ମିକ ଲୋକ ମାନେ ମହାପ୍ରଭୁଙ୍କୁ ଦର୍ଶନ କରି ମଜାମସ୍ତି କରି ଘରକୁ ଯାଇଥାନ୍ତି